ଧୌଡ଼ିବା ଛାତ୍ରଛାତ୍ରୀ ମାନଙ୍କ ଏବଂ ଛୋଟଛୁଆମାନଙ୍କ ମଧ୍ୟରେ ଏକ ଉର୍ଜାଶକ୍ତି ବଢ଼ି ଯାଇଥାଏ ଦୌଡ଼ିବା କୌଶଳ ହଉଛି ଆମମାନଙ୍କର ଗୋଟିଏ ବହୁତ ସୁନ୍ଦର ଅଭ୍ୟାସ କାହିଁକିନା ଦୌଡ଼ିବା ଦ୍ୱାରା ଆମ ଶରୀର ସୁସ୍ଥ ହେଇଥାଏ ଏବଂ ସମସ୍ତେ ସୁସ୍ଥ ଶରୀର ସୁସ୍ଥ ଜୀବନଯାପନ କରିପାରନ୍ତି ଛୋଟ ସମୟରେ ଅଧିକ ଦୌଡ଼ିବା ଆମେ ଦୌଡ଼ିଲେ ସବୁ ସବୁ କ୍ଷେତ୍ରରେ ଆଗେଇବା ଯେମିତିକି ଆମେ ସୈନ୍ୟ ବାହିନୀରେ ଯୋଗ ଦେଇପାରିବା ଦୌଡ଼ ପ୍ରଥମେ ହୁଏ ଦୌଡ଼ିଲେ ସବୁ ପ୍ରକାରର ସୁସ୍ଥ ରହିବା କିପରି ଆମେ ସମସ୍ତେ ଦୌଡ଼ିବା ପ୍ରତି ମଧ୍ୟ ଧ୍ୟାନ ଦବା ଜରୁରୀ ଏବଂ ଆମ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୌଡ଼ ବିଭାଗରେ ଭାଗ ନିଅନ୍ତି ଏବଂ ସେଥିରେ ନିଯୁକ୍ତି ହୋଇ ଉଚ୍ଚ ସ୍ତରକୁ ଯାଇ ପଦକ ଅର୍ଜନ କରି ଆସନ୍ତି ଏବଂ ଆମ ସ୍କୁଲର ଗୌରବ ଅର୍ଜନ କରିବା ସଙ୍ଗେ ସଙ୍ଗେ ଆମ ଦେଶର ଗୌରବ ମଧ୍ୟ ଆୟୋଜନ କରନ୍ତି ଦୌଡ଼ିବା ଏକ ନିହାତି ଜରୁରୀ କାମ ସେଥିପାଇଁ ଦୌଡ଼ିବା ଦୌଡ଼ା ପ୍ରତିଯୋଗିତା ସବୁ ସ୍କୁଲମାନଙ୍କ ମଧ୍ୟରେ ହୋଇଥାଏ ସେଇ ସ୍କୁଲମାନଙ୍କ ମଧ୍ୟରେ ଯେଉଁ ପିଲା ଅଧିକ ଦୌଡ଼େ ତାକୁ ପ୍ରଥମ ସ୍ଥାନ ଦ୍ୱିତୀୟ ସ୍ଥାନ ତୃତୀୟ ସ୍ଥାନ ମଧ୍ୟରେ ନିଯୁକ୍ତି କରି ଆଗକୁ ତାର୍ ରାସ୍ତା ତିଆରି କରାଯାଏ ଏବଂ ସେ କିପରି ଜଣେ ଭଲ ଦୌଡ଼ ଦୌଡ଼ ପ୍ରତିଯୋଗିତାର ସଫଳ ଦୌଡ଼ ଯେମିତି ଆମ ସାରା ବିଶ୍ୱରେ ଯେମିତି ଧାବକ ଠିକ୍ ସେହିପରି ଲୋକମାନଙ୍କର ଆମେ ଉଚ୍ଚ ଆଶା ଉଚ୍ଚ ସୁସ୍ଥ ଶରୀର ସୁସ୍ଥ ମନ ଦୌଡ଼ିବାର କୌଶଳକୁ ଜାଗ୍ରତ କରିବା